ଆମ ଅଞ୍ଚଲରେ ଆମ ଅଞ୍ଚଳରେ ଦେଖିବାକୁ ଗଲେ ସବୁ ବର୍ଗର ଖେଲ୍ ଅଛି ଖେଲ ତ ଯେମିତିକି କ୍ରିକେଟ ଅଛି ଭଲିବଲ ଅଛି ଫୁଟବଲ୍ ଅଛି ଆଉ ସେଇଟାକୁ ଠିକ ଅଛି ସେଇଟା ବଲେ ଅଛି ଆହୁରି ସବୁ ବେଶୀ ଲୋକମାନେ ଇଣ୍ଟରେଷ୍ଟ ଦେଖେ ବେଶୀ ଇଣ୍ଟରେଷ୍ଟ କ୍ରିକେଟରୁ ବେଶୀ ଇଣ୍ଟରେଷ୍ଟ ଇଣ୍ଟରେଷ୍ଟ ଦେଉଛନ୍ତି ଲୋକମାନେ କ୍ରିକେଟ ହେଲେ ସେ କ୍ରିକେଟ ମୋତେ ଭଲ ଲାଗୁଛି ମୁଁ ବି ଖେଲଚି ଲୋକ ପିଲାମାନଙ୍କ ସାଙ୍ଗରେ ଆମ ସାଙ୍ଗ ପିଲା ଅଛି ତା ତା ସାଙ୍ଗରେ ଆମକୁ ଖେଲୁଛି ହେଲେ ଆମ ଆମ ଆମ ଅଞ୍ଚଳରେ ଲୋକମାନେ କେମିତି ଖେଳୁଥି ଟୁର୍ଣ୍ଣାମେଣ୍ଟ୍ ଟୁର୍ଣ୍ଣମେଣ୍ଟ ଆନ୍ତି ଯେମିତି ଏମିତି ଟୁର୍ଣ୍ଣମେଣ୍ଟ ଏଇ ଗାଁର ଲୋକମାନେ ଏଇଠି ଆଇବେ ଆମ ଗାଁରେ ଲୋକମାନେ ଯେମିତି ଟୁର୍ଣ୍ଣାମେଣ୍ଟ ଖେଳନ୍ତି ହେଲେ ଖେଳିଗଲେ ସେଇଟା ମୁଁ ବି ଖେଲିଛନ୍ତି ହେଲେ ଗୋଟେ ଜାଗାରେ ଗୋଟେ ଟୁମେଣ୍ଟ୍ ଟୁର୍ଣ୍ଣାମେଣ୍ଟ ହେଲା ପଚାଶ ହଜାର ବାନ୍ଧିକି ଟୁର୍ଣ୍ଣାମେଣ୍ଟ ଗୋଟେ ହେଲା ହେଲେ ସମସ୍ତେ ଭଲ୍ ଖେଳୁଛନ୍ତି ଫାଷ୍ଟ ଟାଇମରେ ଆମର କ'ଣ ଥିଲା ଆମର ଥିଲା ଫିଲ୍ଡିଙ୍ଗ ଥିଲା ଫିଲ୍ଡିଙ୍ଗ ଆମେମାନେ ଫିଲ୍ଡିଙ୍ଗ କରିଲେ ତାଙ୍କର ତାଙ୍କର ସେମାନେ ଓଭର ସରିଲେ ସେ ତାଙ୍କର ଖେଲ ସରିଗଲା ଓଭର ନେକ୍ସଟ ତା'ପରେ ଆମ ଆମ ବ୍ୟାଟିଂଟା ଆସାଲା ଆ ତାପରେ ଫିଲ୍ଡିଂ ଥିଲାକରେ ଆମେ ତାପରେ ବ୍ୟାଟିଂଟା ଆଇଲେ ବ୍ୟାଟିଂ କରଥିଲେ ସମସ୍ତେ ଭଲ ସମସ୍ତେ ହେଲେ ଆମ ଆମ ଆମରେ ସମ ଆମ ଆମ ଦଳକୁ ସମସ୍ତେ ମାନେ ଆଉଟ୍ ହୋଇଥିଲେ ଲାଷ୍ଟକୁ ମୁଁ ଏକା ଥିଲି ମୁଁ ଏକେ ଥିଲି ହେଲେ ମୁଁ ବି ଖେଲୁଥିଲି ବେଲେ ବୋଲେ ସେତେବେଲେ ଗୋଟେ ଗୋଟେ ମାନେ ମୋ ଗୋଟେ ସାଙ୍ଗ ପିଲା ସେତେବେଲେ ଆଉଟ ହେଇଥିଲା ବ ସେତେବେଲେ କେତେ ରନ୍ ଦରକାର ଥିଲା ନାଇଁ ସେତେବେଲେ ଗୋଟେ ବଲ୍ରେ ଚାରି ରନ୍ ଦରକାର ଥିଲା ଆଉ ସେତେବେଲେ ମୋ ସାଙ୍ଗ ଆଉଟ୍ ହେଇଗଲେ ମୁଁ ସେତେବେଲେ ସେଇଠି ଗଲି ଯାଇଁକି ମୋର ସେତେବେଳେ ମୋର ବ୍ୟାଟିଂ ଥିଲା ହଁ ମୋର ବ୍ୟାଟିଂ ଥିଲା ମୁଁ ଭାବିଲି ଠିକ୍ ଅଛି ଗୋଟେ ମୋତେ ଯିବାକୁ ପଡ଼ିବ ଆଉଟ ହେଇଗଲେ ଆଉ ମୁଁ ମୁଁ ଲାଷ୍ଟ ଅଛି ହେଲେ ସେତେବେଲେ କ'ଣ କଲି ମୁଁ ଗଲି ମୁଁ ବ୍ୟାଟିଂ କରଲି ବେଟିଂ ବ୍ୟାଟିଂ କରିଲି ହେଲେ ଗୋଟେ ବଲ୍ରେ ଚା ଚାରି ରନ୍ ଦରକାର ଥିଲା ଚାରି ରନ୍ ଦରକାର ଥେଲେ ମୁଁ କଣ କହିଲି ଠିକ ଅଛି ହଉ ସେତେବେଳେ ମୁଁ ହଉ ଯେମତି ହେଲେ ବି ମୋ ମୋ ଉପରେ ସବୁ ପିଲାଙ୍କ ପିଲାମାନଙ୍କୁ ନିର୍ଭର ଥିଲା ଯେମିତି ହେଲେ ମୁଁ ମୁଁ କେମିତି ଭଲ୍ ଯେମିତି ହେଲେ ଛଅ ଚାରି ମାରିଲେ ଯେମିତି ହେଲେ ଜ ଜିତିପାରେ ଜିତିବାର ଯେମିତି ସେତେବେଲେ ସବୁ ପିଲାମାନେ ଆମ ସାଙ୍ଗ ପିଲାମାନେ ମୋ ଉପରେ ବେଶୀ ନିର୍ଭର ଥିଲା ମୁଁ ଗଲି ସେଇଠି ଗଲିକି ବ୍ୟାଟିଂ ଧରଲି ବ୍ୟାଟିଂ ଧରିକି ସେତେବେଲେ ଗୋଟେ ବଲ୍ରେ ଚାରି ରନ୍ ଦରକାର ଥିଲା ମୁଁ କ'ଣ କଲି ଠିକ୍ ଅଛି କହଲି ସେତେବେଲେ ମୋ ପ୍ରଭୁ ଜଗନ୍ନାଥ ନାଁ ଧରିକି ମୁଁ ବ୍ୟାଟିଂ କରଲି ସେତେବେଲେ ଗୋଟେ ବଲ୍ ମାଡ଼ିଲା ମୁଁ ବ୍ୟାଟିଂ ଥିଲି ମୁଁ ମାରିଦେଲି ସେ ବଲ୍ଟା ହେଇଗଲା ଚାରି ଜାଗାରେ ଛଅ ହେଇଗଲା ଛଅ ରନ୍ ମୁଁ ପାଇଗଲି ହେଲେ ମୋ ଟିମ୍ ଟିମ୍ ମେମ୍ବର ସବୁ ଖୁସି ଯେତେବେଳେ ଚାରି ଦରକାର ଥିଲା ମୁଁ ତ ଛଅ ମାଡ଼ି ଦେଲି ହେଲେ ସମସ୍ତେ ଖୁସି ହେଲେ ଖୁସି ଟାଇପ୍ରେ ମୁଁ ଜଦି ଆମ ଆମ ଟିମ୍ ମନେ ସବୁ ଜିତି କଲେ ହେଲେ ଜିତି କଲେ ସେ ପଞ୍ଚାବନ ହଜାର ଟିମ ଥିଲା ପଞ୍ଚ ହଜାର ପଚାଶ ହଜାର ଟିମ ମାନେ ଆମ ଉପ ଉପକର ହେଲା ସେ ଟଙ୍କାଟା ହେଲେ ଆମ ସେ ଟଙ୍କାରେ କଣ ପାର୍ଟି ଫାର୍ଟି କରଲି ଆଉ ସେମିତି ଆଉ ଏତିକି